ଜୀବନରେ କୌଣସି ଯଦି ଶୁଭ କାମ କରିବାକୁ ଯାଏ ଘର କାମ କିମ୍ବା କୌଣସି ପିଲାଙ୍କର ପୂଜା ପାଠ କଲେ ଆଗ କେମତି ଠାକୁରଙ୍କ ପାଖରେ ପୂଜା ହବ ସକାଳ ବେଳା ଉଠି ଗାଧେଇ ପାଧେଇ ଆଗ ଠାକୁରଙ୍କ ପାଖେ ପୂଜା ହବ ତା'ପରେ ଯେକୌଣସି କାମ ଅନୁକୂଳ କରିବା ପାଇଁ ଆମେ ଯିବୁ ଠାକୁରଙ୍କ ପୂଜା ନସାରିଲେ କୌଣସି ଅନୁକୂଳ ଆମେ କରନ୍ତୁନୁ କରିବୁନୁ କରୁନୁ କରିବୁ ହଉ ରଖୁଛି